ମୁଁ ଗୋଟେ ଭି ଟୁ ମଲ୍ରୁ ଗଲି ଜ୍ୟାକେଟ୍ କିଣିବା ପାଇଁ ସେଇଠି ବହୁତ ପ୍ରକାର ଜ୍ୟାକେଟ୍ ଭେରାଇଟି ଭେରାଇଟି ଥିଲା ଜ୍ୟାକେଟ୍ ଥିଲା ବିଭିନ୍ନ ପ୍ରକାରର ମୁଁ ସ୍ୱଳ୍ପ ଟଙ୍କା ଧରିକିରି ବହୁତ ଅଧିକ ଟଙ୍କା ବନ୍ଦ ଥିଲା ମୁଁ ତିିନିଶହ ଟଙ୍କା ଜ୍ୟାକେଟ୍ ଗୋଟେ ବାଛିିକିରି ଆଣିଲି ବ୍ଲାକ୍ କଲର୍ ଜ୍ୟାକେଟ୍ଟା ଯେତେବେଳେ ମୁଁ ଘରକୁ ଆଣିଲି ଯେ ମତେ ଘରେ କହିଲେ ତିିନିଶହ ଟଙ୍କା ଜ୍ୟାକେଟ୍ କାଇଁ ଆଣୁଛୁରେ ଯେ ଚିରିଯିବ ଫାଡ଼ିଯିବ କଲର୍ ଫେଡ଼୍ ହେଇଯିବ ସେଥିରେ ଏଇଟା ପାଣିଲୁ ବହୁତ ଭଲ ଜିନିଷ ଆଣିଲୁ ଦେଖି ମହଙ୍ଗା ଜିନିଷଟେ ମତେ ଦୁନିଆଁ ପ୍ରକାର ଘର କହିଲେ ମୁଁ କହିଲି ନା ନା କିଛି ଭଲ ଜ୍ୟାକେଟ୍ଟା ମୁଁ ସେଥିପାଇଁ ଆଣିଲି ଆଉ ବହୁତ ଲାଷ୍ଟିଙ୍ଗ୍ ଅଛି ଭଲ ଭଲ କମ୍ପାନୀର ଜ୍ୟାକେଟ୍ଟା ଆଉ ସେଇ ଜିନିଷରେ ମୁଁ ବହୁତ ଆଣିଛି କେବେ ମୁଁ ରିଜେକ୍ଟ କେବେ ହେଇନି ସେଥିପାଇଁ ମତେ ଭଲ ଲାଗିଲା ତ ମତେ ପସନ୍ଦ ଲାଗିଲା ତ ମୁଁ ସେଥିପାଇଁ ଆଣିଲି ଭାରି ଆଉ ଆଜିକି ଆଜିକି ଦୁଇ ବର୍ଷ ହେଲା ପିନ୍ଧୁ କିଛି ବି କୌଣସି କଲର୍ ଫେଡ଼୍ ହେଇନି କି ଯେଉଁ ଦାଗ ବି ହେଇନି କି ଚିରିିନି କି ଫାଡ଼ିନି କିଛି ହେଇନି ସେଥିପାଇଁ ମୋତେ ସେ ଜ୍ୟାକେଟ୍ଟା ମୋର ଭଲ ଭଲ ଲାଗୁଛି ଏଇଟା ହେଉଛି ସକାରରାତ୍ମକ ଗୋଟେ କଥା ଯେ ଘର ଲୋକ କହୁଥିଲେ ଯେ ଜ୍ୟାକେଟ୍ର ଖରାପ ଜିନିଷ କହୁଥିଲେ ମାତ୍ର ଜ୍ୟାକେଟ୍ର ଗୋଟେ ଗୋଟେ ବି ଖରାପ ଜିନିଷ ନାହିଁ ଆଉ ମୋ ମୋର ଭାଗେ ଭଲ ସେ ଜ୍ୟାକେଟ୍ଟା ମୋ ଭଲ ଗଲା ଆଉ ମୋ ଦେହରେ ଆଉ